ଓଡ଼ିଶା ପରିଦର୍ଶନ କରିବା ସମୟରେ ପ୍ରାୟତଃ ସବୁଠାରୁ ମେନ୍ ଜିନିଷ ହେଲା ଆମର ପୁରୀ ଯେଉଁଥିରେ କି ପ୍ରଭୁ ଜଗନ୍ନାଥଙ୍କ ର ସ୍ଥାନ ଅଛି ସେଇଟା ହେଉଛି ଏକ ବହୁତ ବଡ଼ ଟୁରିସ୍ଟ ପ୍ଲେସ୍ ସେଥିରେ ବହୁତ ଦୂର ଦୂର ରୁ ଲୋକ ଆସନ୍ତି ଏବଂ ସେଠି ଅନୁଭବ କରିକି ଯାଅନ୍ତି ଏବଂ ଆମ ଓଡ଼ିଶାରେ ପ୍ରାୟତଃ ଦୀପାବଳି ସବୁଠାରୁ ବହୁତ ପାଳା ହୁଏ ବା ଟୁରିସ୍ଟ ବହୁତ ଭଲ ପାଆନ୍ତି ଯେଉଁଥିରେ କି ଦିପାବଳୀ ବହୁତ ଖୁସିରେ କରାହୁଏ ଏବଂ ମାସର ଫାର୍ଷ୍ଟ ଆରମ୍ଭରେ ବର୍ଷର ଫାର୍ଷ୍ଟ ଆରମ୍ଭରେ ଏବଂ ଦଶହରା ଦଶହରା ପୂଜା ମଧ୍ୟ ହୁଏ ଦଶହରା ପୂଜାରେ ବହୁତ ପ୍ରକାର ବାଣ ଫୁଟା ଯାଏ ଏବଂ ବହୁତ ଦୂର ଦୂରରୁ ଲୋକ ଆସିକି ଏକତ୍ରିତ ହୁଅନ୍ତି ନିଜ ନିଜ ଫ୍ୟାମିଲି ପରିବାରରୁ ମଧ୍ୟ ପରିବାର ଏକତ୍ରିତ ହୋଇକି କିଛି ସେଲିବ୍ରେସନ୍ କରନ୍ତି ବାଣ ଫୁଟାନ୍ତି ନାଚନ୍ତି ଏବଂ ବହୁତ ପ୍ରକାର ନାଟକ ମଧ୍ୟ ହୁଏ ଦୂର ଦୂରରୁ ବା ନିଜର ଷ୍ଟେଟ୍ ବାହାରୁ ମଧ୍ୟ ଲୋକ ଆସନ୍ତି ଏବଂ ନୀତି ପ୍ରଦର୍ଶନ କରିବା ପାଇଁ କିଛି ଲୋକଙ୍କୁ ଏକତ୍ରିତ କରି ନିମନ୍ତ୍ରଣ କରି ଲୋକଙ୍କୁ ମଧ୍ୟ ଦେଖାଯାଏ ଏବଂ ବହୁତ ପ୍ରକାର ମାନେ ରଥଯାତ୍ରା ମଧ୍ୟ ହୁଏ ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କୁ ବସେଇକି ଟଣା ହୁଅ ସେଇଟା ତ ପ୍ରାୟ ପ୍ରତି ବ୍ଲକ୍ରେ ବା ପ୍ରତି ଜିଲ୍ଲାରେ ଗୋଟେ ଗୋଟେ ହୁଏ ଓଡ଼ିଶାରେ